ଆପଣ ମୋତେ ମ୍ୟାଡ଼ମ୍ ଡାକିଛନ୍ତି

ହଁ ଦିଦି ମୁଁ ତ ଠିକ୍ ଟାଇମ୍ରେ ଆସୁଛି ଡ୍ୟୁଟି କରୁଛି ମୋ ନାଁରେ କମ୍ପ୍ଲେନ୍ ଅଛି ମୋ ନାଁରେ ଦିଦି କିଏ କମ୍ପ୍ଲେନ୍ ଦେଲେ ସୀମା ଦିଦି କମ୍ପ୍ଲେନ୍ କରିଥିଲେ କ'ଣ କମ୍ପ୍ଲେନ୍ କରିଛନ୍ତି ଆଉ କ'ଣ କମ୍ପ୍ଲେନ୍ କରିଛନ୍ତି ମୁଁ ତ ଠିକ୍ ଟାଇମ୍ରେ କାମ କରୁଛି ଠିକ୍ ଟାଇମ୍ରେ ଆସୁଛି ଠିକ୍ ଟାଇମ୍ରେ ବେଲ୍ ବି ବଜାଉଛି ସେମିତି ତ କିଛି ମୁଁ କାମରେ ଅବହେଳା କରିନି ମୁଁ ତ କିଛି କାମରେ ଅବହେଳା କରିନି ହଁ ଠିକ୍ ଟାଇମ୍ରେ ବେଲ୍ ବଜାଉଛି ଠିକ୍ ଟାଇମ୍ରେ ଆସୁଛି ଆଉ ସେମିତି କିଛି ତ ମୁଁ ଖରାପ କାମ କରିନି କି ମୋ କାମରେ ଅବହେଳା କରିନି ପିଲାମାନଙ୍କୁ ବି ଦେଖୁଛି କେଉଁ ପିଲା ବାହାରକୁ ଗଲା କେଉଁ ପିଲା ବାହାରୁ ଆସିଲା କେମିତି କ'ଣ ସବୁ କାମ ଠିକ୍ ଟାଇମ୍ରେ କରୁଛି ମ୍ୟାଡ଼ମ୍ ମୁଁ ତ କିଛି ବି କାମରେ ଅବହେଳା କରିନି ପରିଷ୍କାର କରି କେଉଁ ଦିନ କହିଲେ ମ୍ୟାଡ଼ମ୍ ହଁ ମ୍ୟାଡ଼ମ୍ ମୁଁ ତ ଠିକ୍ ଟାଇମ୍ରେ ଫାଇଲ୍ ସବୁ ରଖି ଦେଇଛି ସଜାଇକି କିଛି ତ ଅସୁବିଧା କରିନି ପିଲାମାନଙ୍କୁ ବି ଠିକ୍ ଟାଇମ୍ରେ ମୁଁ ଦେଖୁଛି

କାଲି ମୋର ଦେହ ଖରାପ ହୋଇଥିଲା ସେଥିପାଇଁ ମୁଁ ଟିକିଏ ଆସିପାରିଲିନି ଲେଟ୍ରେ ଆସିଥିଲି ଆଉ ଆଉ ସେମିତି କୌଣସି ଦିନ ଭୁଲ୍ରେ ଲେଟ୍ରେ ଆସିବି ନାହିଁ ଆଉ ଠିକ୍ ଟାଇମ୍ରେ ଫାଇଲ୍ ସବୁ ସଜାଇକି ରଖିବି ପିଲାମାନଙ୍କୁ ଧ୍ୟାନ ଦେବି ଆଉ ଠିକ୍ ଟାଇମ୍ରେ ବେଲ୍ ବି ବଜାଇବି ଆଉ ପରିଷ୍କାର ପରିଚ୍ଛନ୍ନ ସବୁ ଦେଖିବି ଆଉ କେଉଁ ପିଲା କ'ଣ କଳି ଲାଗିଲା ପିଲା କୁଆଡ଼େ ଗଲେ ସେସବୁ ମୁଁ ଧ୍ୟାନ ରଖିବି ଆଉ ସେସବୁ କାମ ପ୍ରତି ମୁଁ ଦାୟିତ୍ଵବାନରେ କାମ କରିବି ଆଜ୍ଞା ମ୍ୟାଡ଼ମ୍ ଆଜ୍ଞା ମ୍ୟାଡ଼ମ୍ ଆଉ କ'ଣ ପ୍ରୋବ୍ଲେମ୍ ଅଛି ମ୍ୟାଡ଼ମ୍ କେବେ ଆସିବେ ଆଜ୍ଞା ମ୍ୟାଡ଼ମ୍ ତା'ହେଲେ ମୁଁ କାଲି ସଫା ସୁତୁରା ଟିକିଏ ଶୀଘ୍ର ଆସି ସଫା ସୁତୁରା କରିଦେବି ଆଉ ଫାଇଲ୍ ସବୁ ସଜାଡ଼ିକି ରଖିଦେବି କିଛି ଅସୁବିଧା କାଲି ହେବନି ଆଉ କମ୍ପ୍ଲେନ୍ ଦେବା ପାଇଁ ଚାନ୍ସ ଦେବିନି